ମୁଁ ରୋଷେଇ କରିବା ସମୟରେ ମୋ ପାଖରେ ଯଦି କୌଣସି ନିଆଁ ଜଳିବାର ଜଳିକି ପୋଡ଼ି ହବାର କିଛି ଉପକରଣ ଥାଏ ତାକୁ ମୁଁ ପ୍ରଥମେ ଦୂରକୁ ନେଇଥାଏ ସେଇ ରୋଷେଇ କରିବା ସମୟରେ ଯଦି ପରିବା କାଟୁଥିବା ସମୟରେ ଛୁରୀ ମୋ ପାଖରେ ଥାଏ ମୁଁ ପ୍ରଥମେ ପରିବାକୁ କାଟେ ତ ସେ କାଟି ସାରିବା ପରେ ସେ ଛୁରୀକୁ ନେଇକି ଯେଉଁ ସ୍ଥାନରେ ରହିବା କଥା ସେଠି ରଖେ ତା'ପରେ ଚୁଲିକୁ ନିଆଁ ଲଗାଇବା ସମୟରେ ମୋ ପାଖରେ କୌଣସି ଶିଶୁଙ୍କୁ ରଖେ ନାହିଁ ଆଉ ସେମାନେ ବହୁତ ଦୂରକୁ ତାଙ୍କୁ ଛାଡ଼େ ମୁଁ ରୋଷେଇ କରୁଥିବା ସମୟରେ ମୋ ପାଖରେ କୌଣସି ନିଆଁ ଜଳୁଥିବା କି ମୋତେ କ୍ଷତି ପହଞ୍ଚଉଥିବା ଉପକରଣ ମୋ ପାଖରେ ରଖେ ନାହିଁ ଆଉ ଗ୍ୟାସ୍ ଚୁଲା ଲଗଉଥିବା ସମୟରେ ମୁଁ ଗ୍ୟାସ୍ ଚୁଲାକୁ ଟାଙ୍କି ଠାରୁ ବହୁତ ଉପରେ ରଖିଥାଏ ଏବଂ କୌଣସି ଝାଟି ମାଟି କାନ୍ଥ ପାଖରେ ମୋ ଗ୍ୟାସ୍ ଚୁଲା ରଖିନଥାଏ ଏହାକୁ ମୋର ବହୁତ ରୋଷେଇ କରିବାରେ ହେଲ୍ପ କରିଥାଏ